ସାବିତ୍ରୀ ମ୍ୟାଡ଼ାମ ମୁଁ ଷ୍ଟେଟ ବ୍ୟାଙ୍କରୁ କହୁଥିଲି ଆଉ କ'ଣ ଆମ ବ୍ୟାଙ୍କରୁ କିଛି ଲୁଣ ନିଅ ଋଣ ଆମର ବିଭିନ୍ନପ୍ରକାର ସବୁ ଋଣ ସବୁ ଦିଆହେଉଛି ଯେଉଁମାନେ ଦୋକାନ କରିଛନ୍ତି ଆଉ ଯେଉଁମାନେ ଆଣିକି ବ୍ୟବସାୟ କରୁଛନ୍ତି ଛେଳି କୁକୁଡ଼ା ତାଙ୍କୁ ସବୁ ଋଣ ଦିଆହେଉଛି ଆଣିବେ ଯେତେ ନେଇପାରିବେ ତିନିଲକ୍ଷ ଭିତରେ ନେଇପାରିବେ ସୁଧ ପଡ଼ିବ ଏକ ଏକ ଦଶମିକ ଦୁଇ ପଏଣ୍ଟ ପଡ଼ିବ ଖଣ୍ଡେ ଆଉ ନାହିଁ ଏମିତି ହେଉଛି ଆଉ ଆସୁନାହାନ୍ତି ବ୍ୟାଙ୍କ ଆଡ଼େ କେବେ ଆଧାର କାର୍ଡ଼ ଧରିକି ଆସନ୍ତୁ ଆପ ହଁ ହଁ କଣ ଦୋକାନ ଦେଇଛନ୍ତି ମ୍ୟାଡ଼ାମ ହଁ ମୁଁ ସେହିକଥା ସେଥିପାଇଁ ପଚାରିଥିଲି କେଉଁ ଦୋକାନଟା ଦେଇଛନ୍ତି ଆପଣ ନୁହେଁ ଆପଣ ଆମର ଏଇଠି ଅଛି ମାନେ ଦିଆହେଉଛି ଯୋଉମାନେ ଦୋକାନ ଫୋକାନ ଦେଉଛନ୍ତି ତାଙ୍କପାଇଁ ଲୋନ୍ ଅଛି ସେଇଟା ସେମାନେ ଅଢ଼େଇ ଲକ୍ଷକୁ ଆମେ ଦେଇପାରିବୁ ଆଉ ଯେଉଁମାନେ ଗାଈ ଫାଇ ଆଣୁଛନ୍ତି ଛେଳି କୁକୁଡ଼ା ଚାଷ କରୁଛନ୍ତି ତାଙ୍କୁ ଆମେ ତିନିଲକ୍ଷ ଟଙ୍କା ଦେଉଛୁ ତାହେଲେ ଆପଣଙ୍କ ନାଁରେ ଅଢ଼େଇଲକ୍ଷ ଟଙ୍କା ହେବ ଆଉ ହଁ ମୁଁ ଆପଣ ସବୁବେଳେ ବ୍ୟାଙ୍କ ଆସନ୍ତି ନା ମୁଁ ଦେଖିଛି ସବୁବେଳେ ଆସ ସେଥିପାଇଁ ମୁଁ ଫୋନ କଲି କାଲେ ନେବେ ଆପଣ ଋଣ ଆଉ ଗୋଟେ କାମ କରୁନାହାନ୍ତି ଅଁ ଆପଣଙ୍କର ସ୍ୱାମୀ ଆଉ ଆପଣ ଦୁଇଜଣ ମିଶିକି ଆସନ୍ତୁ ଆମ ବ୍ୟାଙ୍କକୁ ଆସିବେ ତାଙ୍କର ଆଧାର କାର୍ଡ଼ ଅଛି ଆଉ ଆପଣଙ୍କର ହଁ ସେ ଆଧାର କାର୍ଡ଼ ଆଉ ଆମ ବ୍ୟାଙ୍କରେ ତ ଥିବ ଆକାଉଣ୍ଟ ସେ ବହିଟା ପାସ୍ବୁକ୍ ବହିଟା ଧରିକି ଆସନ୍ତୁ ଦୁଇଜଣ ଯାକ ଆସିବେ ଦେଖିବା ଆପଣଙ୍କ ନାଁରେ କେତେଟଙ୍କା ସୁଝୁଛି ସେହି ହିସାବରେ ଆପଣଙ୍କୁ ଋଣ ଦିଆହେବ ଆଉ

ଆଉ ଆଗରୁ କେଉଁଠି ଋଣ ଫୁଣ ନେଇଛନ୍ତି କି ନେଇନାହାନ୍ତି ନା ତାହାଲେ ଅପଣଙ୍କ ନାଁରେ ସାଙ୍ଗେ ସାଙ୍ଗେ ଋଣଟା ହୋଇଯିବ ହଁ ଉଁ ହଁ ମୁଁ ଭାବିଲି ଆଉ କିଏ ଅଛନ୍ତି କି ଋଣ ନେବାପାଇଁ ତୁମ ଘରପାଖରେ ପଚାରିକି କହିବେ ହେଉ ଆପଣ ଆଗ ଦୁଇଜଣ ଯାକ ଆସନ୍ତୁ ହଁ ଦୋକାନଟା କେଉଁଠି ଦେଇଛନ୍ତି ଓ କାହିଁକି କହିଲେ ଆମେ ଯାହାକୁ ଋଣ ଦେଉଛୁ ଆମେ ଯାଇକି ତାଙ୍କ ବ୍ୟାଙ୍କ ବାଲା ଯାଇକି ସେମାନେ ଦୋକାନର ଫଟୋ ଉଠାଉଛନ୍ତି ଫଟୋ ଉଠାଇକି ଆଣୁଛନ୍ତି ତା'ପରେ ଆଣିକି ଦେଖିଲା ପରେ ସେ ଲୋକଟାକୁ ଭେରିଫାଏ କରିକି ଋଣ ସବୁ ଦେଉଛନ୍ତି ହଁ ହଁ ମୁଁ ସେହିଦିନ ଆସିଥିଲେ ନା ଫେରିକି ପଳାଇଲେ ମୋତେ କିଛି ଭଲ ଲାଗିଲାନି ସେଥିପାଇଁ ନମ୍ବରଟା ପୁରା ବାହାର କଲି ଖୋଜିକି ଫୋନ କଲି ଆଉ ହେଉ ତାହେଲେ ରଖୁଛି ହେଉ